ଟେଲିଭିଜନରେ ମୋର ପ୍ରିୟ ସୋ ହେଉଛି ରିୟାଲିଟି ସୋ ମୁଁ ୟାକୁ ବହୁତ ଭଲ ପାଏ ଦେଖିବାକୁ କାହିଁକି ନା ଏଥିରେ ସବୁ ଜୀବନ୍ତ ଦେଖାଇଥାଏ ଆଉ ଆମର ସବୁ ଏରିଆରୁ ପିଲା ଯାଇକି ସବୁ ସେଥିରେ ଯୋଗ ଦେଇଥାନ୍ତି ଯେମିତି ଯେଉଁ ଡ୍ୟାନ୍ସ ହେଉଛି ବା ନାଚ ହେଉଛି ତା ଦିହରେ ବହୁତ ଆମର ଓଡ଼ିଶାରୁ ପିଲା ବି ଯାଇକି ଯୋଗ ଦଉଛନ୍ତି ଯେଉଁଥିରେ ସେମାନେ ଭଲ ଟଙ୍କା ବି ତାଙ୍କୁ ମିଳୁଛି ତା ସହିତ ଗୀତ ବୋଲାରେ ମଧ୍ୟ ଆମର ଯେମିତି ଓଡ଼ିଶାରୁ ଋତୁରାଜ ଆଉ ଅନନ୍ୟା ପାଇଥିଲେ ସେମିତି ସବୁ ସାରେଗାମାପା ଏଇ ଭଳିଆ ଅନେକ ସୋ ରେ ସେମାନେ ଭାଗ ଦେଇ ନେଇକି ସେଗୁଡ଼ାକ ମଧ୍ୟ ପାଇଥିଲେ ତା ସହିତ ବିଗ୍ ବସ୍ ମଧ୍ୟ ମୋତେ ଦେଖିବାକୁ ଭଲ ଲାଗେ ଯେଉଁଟାକି ଆମର ସେଥିରେ ବିଭିନ୍ନ ପ୍ରକାରର ପିଲା ସବୁ ସେଲିବ୍ରେଟିମାନେ ଯାଇକି କଣ କରନ୍ତି ଆଉ ଡ୍ୟାନ୍ସ ପ୍ରୋଗ୍ରାମ ଗୁଡ଼ାକ ମଧ୍ୟ ମୋତେ ବହୁତ ଭଲ ଲାଗେ ଦେଖିବାକୁ ଯେଉଁ ଗୁଡାକରେ ଆମର ଓଡ଼ିଶାରୁ ଆଉ ଅଲଗା ଅଲଗା ରାଜ୍ୟରୁ ମଧ୍ୟ ପିଲା ଯାଇକି ନିଜେ ନିଜେ ସେଥିରେ ନିଜର କଳାକୃତି ଦେଖେଇ ସବୁ ନିଜର ଫାଷ୍ଟ ସେକେଣ୍ଡ ଥାର୍ଡ଼ ପ୍ରାଇଜ ବି ସେମାନେ ଆଣିଥାନ୍ତି ଯାହାଥିରେ ତାଙ୍କର ଜୀବନ ଜିଇଁବା ଏବଂ ତାଙ୍କର ରୋଜଗାର କରିବାର ଗୋଟେ ସକ୍ଷମ ସେମାନେ ହେଇପାରନ୍ତି ତେଣୁ ମୋତେ ସବୁବେଳେ ରିୟାଲିଟି ସୋ ହିଁ ଦେଖିବାକୁ ଭଲ ଲାଗେ